ଭାରତରେ ବିଭିନ୍ନ ଧର୍ମର ଲୋକମାନେ ବସବାସ କରନ୍ତି ଏବଂ ଏଠାରେ ସମସ୍ତ ଧର୍ମକୁ ସମାନ ଅଧିକାର ମିଳେ ଆମ ହିନ୍ଦୁ ଧର୍ମକୁ ଛାଡ଼ିଲାପରେ ମୁଁ ମୁସଲିମ୍ ଧର୍ମକୁ ଅଧିକ ପସନ୍ଦ କରେ କାରଣ ସେହି ଧର୍ମର ଲୋକମାନେ ଭାରତରେ ଅଧିକ ବସବାସ କରନ୍ତି ଏବଂ ସେମାନଙ୍କ ମଧ୍ୟରେ ଭାରତର ସର୍ବଭୌମ୍ୟତା ରକ୍ଷା କରିବା ପାଇଁ ସେମାନଙ୍କର ମନରେ ଆମ ଭାବନା ଜାଗି ଉଠିଥାଏ ଭାରତର ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ହୋଇଥିବାରୁ ଏବଂ ଭାରତର ସବୁ ଧର୍ମର ଲୋକମାନଙ୍କୁ ସମାନ ଅଧିକାର ମିଳୁଥିବାରୁ ଭାରତରେ ସବୁ ଧର୍ମର ଲୋକମାନେ ଏକତା ଅନୁଭବ କରନ୍ତି ଲୋକମାନେ ନିଜ ଭିତର ଶାନ୍ତିଶୃଙ୍ଖଳା ରକ୍ଷାକରିବା ଉଚିତ ଏହା ମୋର ମତ